ମୋ ଜୀବନରେ ବହୁତ ଜିନିଷ ଶିଖିବାର ଥିଲା ସେଥିମଧ୍ୟରୁ ରୋଷେଇଟା ପ୍ରଥମ ମୁଁ ରୋଷେଇ ମୂଳରୁ ଶିଖିନଥିଲି ଶାଶୁଘର ଯେତେବେଳେ ଆସିଲି ସେ ଶାଶୁ ଯାଆ ଏମାନଙ୍କ ଠାରୁ ମୁଁ ଶିଖିଲି ଶିଖିବା ଦ୍ୱାରା ବର୍ତ୍ତମାନ ମୁଁ ବହୁତ ଭଲ ରୋଷେଇ କରୁଛି ଆଉ ପରିବାର ମୋ' ରୋଷେଇରେ ବହୁତ ଖୁସି ଆଉ ଗୋଟିଏ କଥା ମୁଁ ଗୀତ ଶିଖିବାର ବହୁତ ଥିଲା ସେଥିପାଇଁ ମୁଁ ଯେତେ ନିଜକୁ ନିଜେ ମୋବାଇଲରୁ ଗୀତ ଶିଖି ବର୍ତ୍ତମାନ ଆମ ଗାଁରେ ଗୋଟିଏ ସଂକୀର୍ତ୍ତନ ମଣ୍ଡଳି କରି ସେଥିରେ ମୁଁ ଗୀତ ଗାଉଛି